ତାରିଣୀ ମାଁ ତାରିଣୀ ପୀଠ ଘଟଗାଁ ସବୁଠୁ ବଡ଼ ମାଁ ମନ୍ଦିର ଆଉ ସବୁ ଆଡ଼ୁ ଲୋକମାନେ ଆସନ୍ତି ସବୁ ଜିଲ୍ଲାର ଲୋକମାନେ ଆସିକି ମାଁଙ୍କ ଦର୍ଶନ କରନ୍ତି ବହୁତ ଭଲ ଲାଗେ ମୁଁ ବି ଯେତେବେଳେ ଯାଏ ମାଁ ଙ୍କ ଦର୍ଶନ କରେ ଆଉ ନଡ଼ିଆ କୋରା ତ ସବୁଠୁ ଭଲ ଲାଗେ ମାଁଙ୍କର ଯେଉଁ ନଡ଼ିଆ କୋରା ସେଇଠି ଭୋଗ ସେ ୟେ ସେ ବହୁତ ଭଲ ଲାଗେ ସେ ନଡ଼ିଆ କୋରା ଆଉ ବଡ଼ ଘାଗରା ବଡ଼ ଘାଗରା ତ ସବୁ ଲୋକ ଆସନ୍ତି ଦେଖିବାକୁ ଭଲ ପାର୍କ ଗୋଟେ ବଡ଼ ଘାଗରା ଆଉ ସବୁଆଡ଼ୁ ଲୋକ ଆସନ୍ତି ଦେଖିବାକୁ ମୁଁ ତ ଯେତେବେଳେ ଯାଏ ସେ ତାରିଣୀ ମାଁ ତାରିଣୀଙ୍କ ପୀଠ ଦେଖେ ବଡ଼ ଘାଗରା ଯାଏ ବହୁତ ଭଲ ଲାଗେ ମାଁଙ୍କ ପୀଠ ନଡ଼ିଆ କୋରା ତ ମୋତେ ସବୁବେଳେ ମୁଁ ଯେତେବେଳେ ଯାଏ ଆମ ଘର ଲୋକ ଯେତେବେଳେ ଯାଆନ୍ତି ମୁଁ କୁହେ ନଡ଼ିଆ କୋରା ଆଣିବ ଆଉ ନଡ଼ିଆ କୋରା ମୋତେ ବହୁତ ଭଲ ଲାଗେ ଆଉ ଖଣ୍ଡ ତାରା ବହୁତ ଜଳ ପ୍ରଜ ଜଳ ପ୍ରପାତ ଆଉ ସବୁଲୋକ ଆସନ୍ତି ଦେଖନ୍ତି ଭଲ ଲାଗେ